ମୋତେ ମୋ' ପରିବାର ସହିତ ମିଶି ବିଭିନ୍ନ ସ୍ଥାନକୁ ଯିବା ପାଇଁ ବହୁତ ଭଲ ଲାଗେ ଏବଂ ସେମାନଙ୍କ ସହିତ ମିଶିକି ବିଭିନ୍ନ ପ୍ରକାର ପ୍ରାକୃତିକ ଜିନିଷ କୁ ଦେଖିବାକୁ ମୋତେ ବହୁତ ଭଲ ଲାଗେ ଏବଂ ମୋ' ପରିବାର ସହିତ ମୁଁ ବହୁତ ଜାଗାକୁ ମଧ୍ୟ ବୁଲିବାକୁ ଯାଇଛି ଆଉ ମୋତେ ଖେଳ ଖେଳିବାକୁ ମଧ୍ୟ ଭଲଲାଗେ ଏବଂ ମୁଁ ବିଭିନ୍ନ ପ୍ରକାର ଖେଳରେ ପାର୍ଟିସିପେଟ୍ ମଧ୍ୟ କରିଛି ଆଉ ମୋ' ସାଙ୍ଗସାଥୀଙ୍କ ସାଙ୍ଗସାଥୀମାନଙ୍କ ସହିତ ମିଶି ବିଭିନ୍ନ ପ୍ରକାର ସ୍ଥାନକୁ ଯିବାକୁ ମଧ୍ୟ ଭଲଲାଗେ ଆଉ ମୋତେ ବିଭିନ୍ନ ପ୍ରକାର ରୋଷେଇ କରିବାକୁ ମଧ୍ୟ ଭଲଲାଗେ ମୋତେ ସେହି ଜିନିଷ ଖୁସି ଦିଏ ମୋତେ ସମସ୍ତଙ୍କୁ ମାନେ ରୋଷେଇ କରିକି ତାଙ୍କୁ କେମିତି ମାନେ ଖାଇବାକୁ ଦେବି ତାଙ୍କର ଭଲସେ କେୟାର ନେବି ସେସବୁ ଜିନିଷ କଲେ ମୋତେ ବହୁତ ଖୁସି ଲାଗେ ଏବଂ ବାହାର ଜାଗାକୁ ବୁଲିବାକୁ ଯାଏ ଏବଂ ମୋତେ ଅନ୍ୟ ଲୋକମାନଙ୍କର ସେବା କଲେ ସେମାନଙ୍କ ସେବା କଲେ ମୋତେ ବହୁତ ଖୁସି ଦିଏ ସେ ଜିନିଷ ମତେ ବହୁତ ଖୁସି ଦିଏ ଏବଂ ମୁଁ ବହୁତ ଖୁସି ହୁଏ ସମସ୍ତଙ୍କ ସହିତ ମିଶିବା ସମସ୍ତଙ୍କ ସହିତ ମିଶିକି କେମିତି ଭଲ ସବୁ ଜିନିଷ ହୋଇପାରିବ ସେସବୁ ବିଷୟରେ ଚିନ୍ତା କରେ ମୋତେ ସେସବୁ ଜିନିଷ ବହୁତ ଖୁସି ହୋଇଥାଏ